ଆଜ୍ଞା ହଁ କୁହନ୍ତୁ ହଁ ହଁ ମୁଁ ଡକ୍ଟର ନିବେଦିତା କହୁଛି

ତ ଆପଣ ପେସେଣ୍ଟ କୁ ଆଣିପାରିବେ ତ ଆମର ଏଇଠି ସବୁ ସୁବିଧା ସୁଯୋଗ ଅଛି ଆମ ମେଡ଼ିକାଲ ବି ପୁରା କ୍ଲିନ ଅଛି କିଛି ପ୍ରୋବ୍ଲେମ ହେବନି ତା ଆପଣ ଆଉ କେଉଁଥିରେ ମାନେ ଜାଣି ଚାହୁଁଛନ୍ତି ପଚାରନ୍ତୁ ଆମର ଏଇଠି କିଛି ବି ଅସୁବିଧା ହେବନି ଆପଣଙ୍କର ହଁ ହଁ ସେସବୁ ଜିନିଷରେ କିଛି ଅ ଅଁ ସେସବୁ ଜିନିଷରେ ତ ଆମ ମେଡ଼ିକାଲ ରେ ସବୁ ମାନେ ଟାଇମ ଟୁ ଟାଇମ ସବୁବେଳେ ମାନେ କ୍ଲିନ ରହୁଛି ପୁରାପୁରି ପରିଷ୍କାର ଯେଉଁମାନେ ପେସେଣ୍ଟ ରହୁଛନ୍ତି ସେମାନଙ୍କର କିଛି ଅସୁବିଧା ହେବନି ସବୁ ଜିନିଷ ଏଇଠି ଠିକ ଠାକ ଅଛି ଆଉ ମେଡ଼ିସିନ ପାଇଁ ଆମର ତଳେ ମେଡ଼ିସିନ ସୁବିଧା ସୁଯୋଗ ଅଛି ବାହାରକୁ ବି ଆପଣଙ୍କୁ ଯିବାକୁ ପଡ଼ିବନି ତ ସବୁ ଠିକ ଠାକ ଅଛି ଆଉ କ'ଣ ଆପଣଙ୍କର ଡ଼ାଉଟ ଯଦି ପଚାରି ପାରନ୍ତି ଆମର ଫିସ୍ କେତେ କ'ଣ ପାଞ୍ଚ ହଜାର ଜଣଙ୍କା ପାଞ୍ଚ ହଜାର ଟଙ୍କା ଗୋଟିଏ ପେସେଣ୍ଟ ପିଛା ପାଞ୍ଚ ହଜାର ଟଙ୍କା ରୁମ ବି ଗୋଟିଏ ରୁମ ପାଞ୍ଚ ହଜାର ଟଙ୍କାରେ ଆମର ଟାଇମ ଟୁ ଟାଇମ ଯାହା ବି ଆପଣଙ୍କର ପୁରା କ୍ଲିନ ରହିବ ସବୁ ଜିନିଷ ଖାଇବା ପିଇବା ବି ଆମର ଦୁଇ ଟାଇମ ରୋଗୀଙ୍କୁ ପୁରାପୁରି ଭଲ ସବୁ ଜିନିଷ ଦିଆ ହେବ ଖାଇବା ପିଇବା ବି ପୁରା ଠିକ ଠାକ ରୁଟି ରୁଟି ଆଉ କଦଳୀ ଫଦଲି ସକାଳୁ ଆମର ଦିଆହେଉଛି ପେସେଣ୍ଟ ମାନଙ୍କୁ ଆଉ ଆମର ଲଞ୍ଚରେ ବି ମଧ୍ୟ ଭଲ ଖାଇବା ଦିଆଁ ହେଉଛି ପେସେଣ୍ଟ ମାନଙ୍କୁ ତାଙ୍କର ଭଲସେ ପୁରା କେୟାର ନିଅହେଉଛି କିଛି ବି ଅସୁବିଧା ହେବନି ହଁ ହଁ ଅପରେସନ ପାଇଁ ସବୁ ସୁବିଧା ଆମର ଅଛି ଆଉ ଏସି ଅଛି ସବୁ ଅଛି ଆପଣ ପେସେଣ୍ଟ କୁ ଆଜ୍ଞା କୁହନ୍ତୁ ଆଃ ଆଜ୍ଞା ଅପରେସନ ପାଇଁ ଯାହା ବି କିଛି ଜିନିଷ ଦରକାର ଆମ ମେଡ଼ିକାଲ ରେ ସବୁ ସେ ସବୁ ଜିନିଷ ଆଭେଲେବଲ ଅଛି ଆପଣ ଆସନ୍ତୁ ପେସେଣ୍ଟକୁ ଧରିକି ଆସନ୍ତୁ ଆପଣଙ୍କୁ କିଛି ପ୍ରୋବ୍ଲେମ ହେବନି ତ ସବୁ ଜିନିଷ ଭଲ ସେ ହୋଇଯିବ ଆପଣ ଆସନ୍ତୁ ଥରେ ଦେଖନ୍ତୁ ସବୁ ଜିନିଷ ଭଲ ଏଇଠି ହଁ ବେଡ଼ ସୁବିଧା ବି ଅଛି ଆମର ଏଇଠି ଗୋଟିଏ ରୁମ ରେ ବଡ଼ ରୁମ ଅଛି ରୁମ ଭିତରେ ପଚାଶ ଟା ପଚାଶ ଟା ଆମର ବେଡ଼ ପଡ଼ିଛି ତ କିଛିବି ଅସୁବିଧା ହେବନି ବେଡ଼ ବି ଆମର ଲାଗି ଲାଗି କିନି ଛଡ଼ା ଛଡ଼ି ତ ପେସେଣ୍ଟ ମାନଙ୍କର କିଛି ବି ଅସୁବିଧା ହେବନି ସବୁ ଜିନିଷ ଆମର ଏଇଠି ସୁବିଧା କିଛି ବି ଅସୁବିଧା ହେବନି ଆପଣ ଆସନ୍ତୁ ଆଉ ଆପଣ ଆସନ୍ତୁ ପେସେଣ୍ଟ କୁ ଧରିକି ଆସନ୍ତୁ ହେଉ ଠିକ ଅଛି ଆପଣ ଆସନ୍ତୁ ହେଉ ଠିକ ଅଛି ମୁଁ ରଖୁଛି ଆପଣ ଆସିକି ଦେଖିଦିଅନ୍ତୁ ମୁଁ ରଖୁଛି